ହେଲୋ କ'ଣ କରୁଛ ଏବେ ଯିବା ଫିଲ୍ମ ଦେଖି ତୁମେ କୁହ କେବେ ଯିବା ଠିକ୍ ଅଛି କାଲିକି ଯିବା ଆଉ ତୁମର କେତେ ଜଣ ଯିବ ଆମର ବି ଆଉ ଆମର ବି ତିନି ଜଣ ଯିବ ଗାଡ଼ିଟେ ଗୋଟେ ରିଜର୍ଭ କରିଦେବା ତାହାଲେ ଯିବା ଆଉ ବୋଲେରୋଟେ ଗୋଟେ ରିଜର୍ଭ କରିବା ଯିବା ଆଉ ହୁଁ

ପଇସା ନାହିଁ ତୁମେ ଦେବ ମୁଁ ଦେଇ ଦେବି ପରେ ଦେଖ ଚେଷ୍ଟା କର ଭାଇ ବା ହେଲେ କେମିତି କରିବା ହଁ ସେ ଯାହା ହେଲେ ଗାଡ଼ିବାଲାକୁ ଦବାନା ହଉ ମୁଁ ନ ହେଲେ ଆରେଞ୍ଜ କରୁଛି ଆଉ ଆରେଞ୍ଜ କରୁଛି ତାହାଲେ ନ ହେଲେ ଆଉ ହଉ ଖାଇବା ନେଇକି ଯିବା ନା ସେଇଠି ଖାଇବା ଖାଇବା ନେଇକି ଯିବା ନା ସେଇଠି ଖାଇବା ନା ବା ଖାଇବା ନେଇ କି କ'ଣ ଯିବା ସେଇଠି ଖାଇଲେ ଭଲ ମଜା ଆସିବ

ଘରୁ ନେଇ କି କ'ଣ ଯିବା ନା ନୁହଁ କି ଘର ଖାଇବା ତ ସବୁବେଳେ ଖାଉଛେ ନା କ'ଣ ଆଉ କାଲି କେତେଟା ବେଳେ ବାହାରିବା କହିଲେ ସିନା ଗାଡ଼ିବାଲାକୁ କଣ୍ଟାକ୍ଟ କରିବା ହଉ ହଉ ମୋତେ ଟିକେ ଆଡଭାନ୍ସ ଫୋନ୍ କରିବ ନ ବାହାରିବା ପୂର୍ବରୁ ଲେଟ୍ ହେବ ନା ଆମର ଟିକେ କୁଣିଆ ଆସିବେ କହୁଥିଲେ ନା ଲେଟ୍ ହେବ ଟିକେ ସେଇଥିପାଇଁ ନ ବାହାରିବା ପୂର୍ବରୁ ଟିକେ କଲ୍ କରିବ ହଉ କ'ଣ ଖାଉଛ ନା କ'ଣ ହଉ ଯାଆ କ'ଣ ହୋଇଛି ଆଜି ତୁମର କ'ଣ ତରକାରୀ ହୋଇଛି ଚଣା ଶାଗ ଆଉ ରଖୁଛି ଆଁ